ଆଜ୍ଞା ମୁଁ ମୋ ପୋଷାକ ପାଖ ବଜାରରୁ କିଣେ ଆମ ଭାରତରେ ଦିନକୁ ଦିନ ପାଶ୍ଚାତ୍ୟ ଦେଶର ପୋଷାକ ଲାଗୁ ହୋଇଯାଉଛି ଏହା ଏକ ଫ୍ୟାସନ୍ ହୋଇଯାଇଛି ଅନେକ ଲୋକମାନେ ଷ୍ଟାଇଲିଶ ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଆମ ସଂସ୍କୃତି ଏହା ଚାହୁଁନି ଆମ ସଂସ୍କୃତିରେ ନାରୀମାନେ ଶାଢ଼ୀ ଏବଂ ପୁରୁଷମାନେ ଧୋତି ଓ ପାଇଜାମା ପିନ୍ଧିବାକୁ ପସନ୍ଦ କରୁଥିଲେ ହେଲେ ଆମ ପରମ୍ପରା ଦିନକୁ ଦିନ ବୁଡ଼ି ଚାଲିଛିି ଏବଂ ନୂତନ ପିଢ଼ି ଛୋଟ ଛୋଟ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରୁଛନ୍ତି ଏବଂ ଏହା ଏକ ବଡ଼ ସାମାଜିକ ପରିବର୍ତ୍ତନ କହିଲେ ଅତ୍ୟୁକ୍ତି ହେବନାହିଁ